ହଁ ମୁଁ ପ୍ରଥମେ ତ ଟ୍ରଲି ବ୍ୟାଗ୍ ବିଷୟରେ କହିବାପାଇଁ ଚାହୁଁଛି ଏଇଟା ମାନେ ସବୁପ୍ରକାର ଆଭେଲେବୁଲ୍ ଥାଏ ଏମତି ଚାରଟା ଚକ ବି ଥାଏ ଦୁଇ ଚକିଆ ବାଲା ବି ଥାଏ ତ ଆମର ଅସୁବିଧା ହୁଏ କି ଯଦି ଆମେ ଟ୍ରଙ୍କ ବୁହାଇବାକୁ ଚାହୁଁଛେ ସେଥିରେ ବି ସେଇ ଟ୍ରଲି ବ୍ୟାଗ୍ ଭଳିଆ ଅଛି କିନ୍ତୁ ସେଥିରେ ଚକ ଲାଗିନଥାଏ ତ ତାକୁ ମାନେ ଉଠେଇକି କେଉଁଠି ଥୋଇବା ପାଇଁ କି ନେବା ଆଣିବା କରିବାପାଇଁ ବହୁତ ଅସୁବିଧା ହୁଏ ଯେଉଁଟାକି ଟ୍ରଲି ବ୍ୟାଗ୍ରେ ନଥାଏ ଯେଉଁଥିରେ ଚକ ଲାଗିଥାଏ ଆପଣ ଟାଣି ଟାଣି ଟାଣି ଟାଣିକି ନେଇବି ପାରିବେ ଆଉ ଏତିକି ଭଲ ଜିନଷ କି ଟିକିଏ ଷ୍ଟେଡ଼ି ବି ଥାଏ ତ ଟିକିଏ ମାନେ ଯଦି ଶକ୍ତ ରହୁଛି ତ କିଛି ଜିନିଷ ଭଙ୍ଗାଭଙ୍ଗୀ ତା' ଭିତରେ ଏତେ ଭଲସେ ହୁଏନି ଆଉ ସେଇଥିପାଇଁକି ଟ୍ରଲି ବ୍ୟାଗ୍ଟା ଟିକିଏ ଅଧିକା ମାନେ ଲୋକମାନେ ଚାହାଁନ୍ତି ଯେ ସେଇଟା ହେଲେ ଯେଉଁଠିକି ଆମେ ତାକୁ ନେଇକି ଯାଇପାରିବା ମାନେ କିଛି ଅସୁବିଧା ନହେଇକି ଆମେ କେଉଁଠି ବି ତାକୁ କ୍ୟାରି କରି ତାକୁ ଦେଇପାରିବା